ମୁଇଁ ବର୍ଗଡ଼୍ ବଜାର୍ ଯାଇଥିଲି ସେନୁ ଅମୃତ୍ମୁଡାଟେ ଆନ୍ଲି ଅମୃତ୍ମୁଡାନୁ ସେଟା ସେଟା ପାଚିଥିଲା ଆମେ ଖାଏଲୁ ତାପରେ ସେଥିରୁ ମଞ୍ଜି ଯେନ୍ଟା ବାହାର୍ଲା ସେ ମଞ୍ଜିକେ ଆମେ ମୁଇଁ କି ଦି ଚାର୍ ଦିନ୍ ଶୁଖାଲି ଶୁଖାଲା ପରେ ସେଟା ମୁଇ ଆମର ବେର୍ ଆଡ଼େ ସେଟା ବୁନି ନେଲି ସେଟା ବୁନ୍ଲା ପରେ ସେଥର୍ ଚାରାମାନ ବାହର୍ଲା ଯେନ୍ ଚାରାକେ ମୁଇଁ ଆମର୍ ଫେର୍ ଇହାଦେ ଇଟା ସେଟା ଚାରାମାନ୍କେ ମୁଇଁ ଲଗେଇଚେଁ ସେଟା ଧିରେ ଧିରେ ବ ବଡ଼୍ ହେଲାନ ବଡ଼୍ ହେଇ କରି ଇହାଦେ ବଡ଼୍ ବଡ଼୍ ଫୁଲ୍ ଫୁଲ୍ମାନେ ଫୁଟି ଫୁଟି କିରି ଫଲି ବସ୍ଲାନ ସେ ଫଲ୍ଟା ମୁଇଁ ଇହାଦେ ବଜାରେ ନେଇ କରି ବିଜ୍ନେସ୍ ବି କରିପାରୁଛେଁ ଆଉ ସେଥି ମୁଇଁ ଲାଭବାନ୍ ବି ହେଇପାରୁଚେଁ ସେଥୁ ମୋର ପରିବାର ଯେନ୍ତା ଅଛେ ଦୈନିକ ହିସାବ୍ରେ ଖର୍ଚ୍ଚା ପାଣିଟା ବାହାରି ଯାଉଛେ ଆଉ ଇ ଚାଷେ ଟିକେ ବହୁତ୍ ଭଲ୍ ବି ଲାଗୁଛେ ଆଉ ଚାଷ୍ରେ ବହୁତ୍ ଲାଭବାନ୍ ବି ହେଇପାରୁଚେଁ